ରାସାୟନିକ ସାର ଗୁଡ଼ିକ ମାଟିକୁ ବହୁତ ନଷ୍ଟ କରେ ରାସାୟନିକ ସାର ଦ୍ୱାରା ଫସଲ ଅଧିକ ଅମଳ ହୁଏ ସତ କିନ୍ତୁ ସେ ଫସଲ ଗୁଡ଼ିକୁ କାହି ମଣିଷ ଖାଇଲେ ବହୁତ ବିଭିନ୍ନ ପ୍ରକାର ରୋଗାକ୍ରାନ୍ତରେ ହୁଅନ୍ତି ଫସଲ ତ ଅଧିକ ହୁଏ କିନ୍ତୁ ସେ ଫସଲଟା ମଣିଷ ତ ଖାଇଲେ ରୋଗାକ୍ରାନ୍ତ ହେଉଛି ବିଭିନ୍ନ ପ୍ରକାର ରୋଗ ଏମିତିକି କିଡ଼ନୀ ରୋଗ ହାର୍ଟ ରୋଗ ଡାଇବେଟିସ୍ ରୋଗ ଇତ୍ୟାଦି ରାସାୟନିକ ସାର ପାଇଁ ଅନ୍ୟ ବିକଳ୍ପ ହେଉଛି ଖତ ପରିବା ଖତ ସାର ଦେଇ ଚାଷ କରିବାକୁ ରାସାୟନିକ କୀଟନାଶକ